ରାୟଗଡ଼ା ଜିଲ୍ଲାରେ ସରକାରୀ ତରଫରୁ ବହୁତ ଘର ବହୁତ ଦୋକାନ ବଜାର ପାଇଁ ବହୁତ ସୁବିଧା କରିଛନ୍ତି ଯାହାକି ଫଳମୂଳ ପନିପରିବା ଯାହାବି ଯେକୌଣସି ଜିନଷ ବି ସରକାରୀ ତରଫରୁ ଗୋଟେ ଦୋକାନ ବଜାର ଦେଇଛନ୍ତି ଯାହାକି ଲୋକଙ୍କ ପ୍ରତି ବହୁତ ସୁବିଧା ଓ ଭଲ ଭଲ ବ୍ୟବସାୟ ମଧ୍ୟ କରିପାରୁଛନ୍ତି ଯାହାକି ଲୋକଙ୍କ ପ୍ରତି ବହୁତ ଖୁସି ମନେ କରୁଛନ୍ତି ଯାହାକି ଲୋକେ ଘର ମଧ୍ୟ ପାଇପାରୁଛନ୍ତି ସରକାରଙ୍କ ତରଫରୁ ଆଉ ଲୋକଙ୍କ ପ୍ରାଇଭେଟ୍ ଘରମାନେ ପ୍ରାଇଭେଟ୍ ଜାଗା କିଣିକି ମଧ୍ୟ ସରକାରୀ ଆ ଲୋକମାନଙ୍କୁ ସୁବିଧାରେ ସୁବିଧା ଦେଉଛନ୍ତି ଘର ବାନ୍ଧିକି ତାଙ୍କର ବହୁତ କମ୍ ଭଡ଼ାରେ ଲୋକ ଚଳୁଛନ୍ତି ଏହା ସରକାରଙ୍କର ବହୁତ